ଓଡ଼ିଶା ହେଉଛି ଏକ ସଂସ୍କୃତି ଓ ପରମ୍ପରାର ରାଜ୍ୟ ଏଠି ବାର ମାସରେ ତେର ପୁନେଇ ଏବଂ ବିଭିନ୍ନ ପ୍ରକାର ପରମ୍ପରା ମଧ୍ୟ ଅଛି ବିଭିନ୍ନ ପ୍ରକାର ସାଂସ୍କୃତିକ ପର୍ବ ପାଳନ କରାଯାଏ ସାଧାରଣତଃ ଆମର କଳିଙ୍ଗ ମହୋତ୍ସବ ତ ଭୁବନେଶ୍ୱରରେ ହୁଏ ସେଠାରେ ଯେଉଁଥିରେକି ଓଡ଼ିଶାର ବିଭିନ୍ନ ପ୍ରକାର ପୁରୁଣା ନୃତ୍ୟ ଆଦିବାସୀ ମାନଙ୍କର ନୃତ୍ୟ ଛଉ ନୃତ୍ୟ ଏଗୁଡ଼ିକ ମଧ୍ୟ ଦେଖିବାକୁ ମିଳେ ରଜ ପର୍ବ ଏକ ଏଭଳି ପର୍ବ ଯୋଉଟାକି ଓଡ଼ିଶାର ସମସ୍ତେ ପାଳନ କରିଥାନ୍ତି ଏହା ଜ୍ୟେଷ୍ଠ ମାସରେ ରଜପର୍ବ ପଡ଼େ ଏହି ରଜପର୍ବ ତିନିଦିନ ଧରି ପାଳନ କରାଯାଇଥାଏ ତିନିଦିନ ରଜ ଅତ୍ୟନ୍ତ ମନୋରମ ହୋଇଥାଏ ଏଥିରେ ଓଡ଼ିଶାରେ କୌଣସି ଲୋକ କୌଣସି କାର୍ଯ୍ୟ କରନ୍ତି ନାହିଁ ସାଧାରଣତଃ ରଜପର୍ବ ହେଉଛି ଝିଅ ଝିଅମାନଙ୍କର ପର୍ବ ସେମାନେ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି ରଜ ପର୍ବକୁ ରଜ ତିନି ଦିନ ସେମାନେ ବହୁତ ବୁଲନ୍ତି ଏବଂ ଖୁସି ମନାନ୍ତି ଦୋଳି ଖେଳନ୍ତି ଝୁମନ୍ତି ଏହି ପ୍ରକାର ବିଭିନ୍ନ ପ୍ରକାର ନୂଆ ପୋଷାକ ପିନ୍ଧନ୍ତି ଏବଂ ରଜ ପାନ ବୋଲି ସେତେବେଳେ ଗୋଟେ ପାନ ମଧ୍ୟ ସେମାନେ ଖାଆନ୍ତି ରଜ ପାନ ଖାଆନ୍ତି ରଜରେ ବିଭିନ୍ନ ପ୍ରକାର ପିଠାପଣା କରାଯାଏ ପୋଡ଼ପିଠା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପିଠାପଣା ମଧ୍ୟ ହୁଏ ଏହା ମଧ୍ୟ ଆମ ଆମର ଏକ ସୁସ୍ଥ ପର୍ବ ଆଉ ମଧ୍ୟ ବିଭିନ୍ନ ପ୍ରକାର ପର୍ବ ଅଛି ଏମିତିକି ଓଡ଼ିଶାରେ ତ ପୂର୍ବରୁ କହି ରଖିଛି ଓଡ଼ିଶା ହେଉଛି ଏକ ସଂସ୍କୃତି ଆଉ ପର୍ବପର୍ବାଣୀର ରାଜ୍ୟ ଯେଉଁଠାରେ କି ଆମର ସରସ୍ଵତୀ ପୂଜାଠାରୁ ଆରମ୍ଭ କରି ବିଶ୍ୱକର୍ମା ଠାରୁ ଆରମ୍ଭ କରି ଗଣେଶ ପୂଜା ଦୁର୍ଗା ପୂଜା ଇତ୍ୟାଦି ଇତ୍ୟାଦି ବିଭିନ୍ନ ପ୍ରକାର ପୂଜା ପର୍ବାଣି ସବୁବେଳେ ଭରି ରହିଛି ଏବଂ ଓଡ଼ିଶାର ଲୋକମାନେ ସାଧାରଣତଃ ଉପାସନା କରିବାକୁ ଭଲ ପାଆନ୍ତି ପୂଜା କରିବାକୁ ଭଲ ପାଆନ୍ତି

ଛଉ ମହୋତ୍ସବ ମଧ୍ୟ ହୁଏ ଏହା ମଧ୍ୟ ଓଡ଼ିଶାର ଏକ ଶ୍ରେଷ୍ଠ ଉତ୍ସବ ଆମର କଳିଙ୍ଗ ମହୋତ୍ସବ ଗୋଟେ କରାଯାଏ କଳିଙ୍ଗ ଷ୍ଟେଡ଼ିୟମ୍ରେ ଯେଉଁ ମହୋତ୍ସବଟା କି ଦେଖିବାକୁ ସେଠାରେ ବିଭିନ୍ନ ପ୍ରକାର ପୁରୁଣା କୌଶଳୀ ବିଦ୍ୟା ଦେଖିବାକୁ ମିଳେ ଏବଂ ସେଠାରେ ମଧ୍ୟ ବିଭିନ୍ନ ପ୍ରକାର ଛଉ ନାଚ ଠାରୁ ଆରମ୍ଭ କରି ଆଦିବାସୀର ବିଭିନ୍ନ ପ୍ରକାର ପରମ୍ପରି ପାରମ୍ପରିକ ନୃତ୍ୟ ମଧ୍ୟ ଆମକୁ ଦେଖିବାକୁ ମିଳେ ଓଡ଼ିଶୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ମଧ୍ୟ ପରିବେଷଣ କରାଯାଏ ଏବଂ ଏହା ଓଡ଼ିଶାର ଏଗୁଡ଼ିକ ହେଉଛି ଅତି ଚିର ସ୍ମରଣୀୟ ଦିବସ